ରାଜନୀତି ବହୁତ ମୁଁ ପସନ୍ଦ କରେ ରାଜନୀତି ଆସିଥାଆନ୍ତି ଯେଉଁ ନେତାମାନେ ସେ ସରକାର ଗଢ଼ିଥାନ୍ତି ସରକାର ଆମକୁ ବହୁତ ସାହାଯ୍ୟ କରିଥାନ୍ତି ଲୋକଙ୍କର କୋଉରା ନାହିଁ କେଉଁଟା ଅସୁବିଧାକୁ ସୁବିଧା କରିଥାନ୍ତି ଆଉ ସରକାରକୁ ସରକାରଙ୍କୁ ସରକାର ଲୋକଙ୍କୁ ନେଇକିନି ସରକାର କରିଛନ୍ତି ଭଲ ମନ୍ଦ ବୁଝିବା ପାଇଁ ଯେଉଁଟା ସୁବିଧା ଅସୁବିଧା ଦେବା ପାଇଁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ସରକାରେ ବହୁତ ସାହାଯ୍ୟ କରିଛି ଆମର ଭତ୍ତା କରିଦେଇଛି ଆମର ଇନ୍ଦିରାବାସ ଘର ଦେଇଛି ଆଉ ଆମର ବ୍ୟାଙ୍କ ଲୋନ କରିଚନ ଲୋନ ମାଧ୍ୟମରେ ସାହାଯ୍ୟ କରୁଛନ୍ତି ଆମେ ଭଲରେ ଭଲରେ ଘରେ ଘର ସଂସାର ନେଇକି ଚଳିକି ଭଲରେ ଭଲରେ ରହୁଛୁଁ କିନ୍ତୁ ସରକାରଙ୍କୁ ବହୁତ ଧନ୍ୟବାଦ ଦିଆହଉଛି ଦେଶର ଉନ୍ନତି ହଉଛି ଗ୍ରାମ ଗ୍ରାମ ଗ୍ରାମରେ ଉନ୍ନତି ହଉଛି ବହୁତ ସରକାରକୁ ପ୍ରଧାନମନ୍ତ୍ରୀ ଯୋଜନା ବହୁତ ଦେଇଛନ୍ତି ବହୁତ ବହୁତ ପ୍ରଧାନମନ୍ତ୍ରୀ ମୋଦି କି ବି ବହୁତ ପ୍ରଶଂସା କରାହଉଛି ମୁଁ ବହୁତ ବହୁତ ଗ୍ୟାସ ଦେଇଛନ୍ତି ବହୁତ ପ୍ରକାର ଆମକୁ ସୁବିଧା ଦେଇଛନ୍ତି କିନ୍ତୁ ଆମେ ତାଙ୍କୁ କିଛି ଖାଲି ଭୋଟ ଖଣ୍ଡେ ଦେଇକି ତାଙ୍କୁ ରାଜଗାଦି ରେ ବସାଇଛୁ ଆମକୁ ସାହାଯ୍ୟ କରିକି ଆମକୁ ବାପର ସମ୍ମାନ ଝିଅର ସମ୍ମାନ ଦେଇଛନ୍ତି ଯେମିତି ସୁବିଧା କରିଦେଇଛନ୍ତି ଭଲରେ ଚଳନ୍ତୁ ଭଲରେ ରୁହନ୍ତୁ ସେ ପୁଅ ଝିଅ ଭଳିଆ ପାଳିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ କି କୋଟି କୋଟି ଜୁହାର ତାଙ୍କୁ ସମ୍ମାନ ଦେଇକି